ହଁ ସାର୍ ନମସ୍କାର ସାର୍ ମୁଁ ଅନିମେଷ ପଟ୍ଟନାୟକ କହୁଥିଲି ସାର୍ ସାର୍ ଭଲ ଅଛନ୍ତି ସାର୍ ମୁଁ କଲ୍ କରିଥିଲି ଏହେତୁ ସାର୍ ମୋର ଏବେ ପ୍ଲସ୍ ଟୁ ଏଗ୍ଜାମ୍ ଦେଇଥିଲି ସାର୍ ରେଜଲ୍ଟ ଆସିଲା ଆପଣ ଶୁଣିଥିବେ ତା'ପରେ ରେଜଲ୍ଟଟା ବି ସାର୍ ଭଲ ଆସିଛି ଫାର୍ଷ୍ଟ ଡିଭିଜନ୍ଟା ପାସ୍ କରିଛି ମୁଁ ତା'ପରେ ଏବେ ଆଗାମୀ ସାର୍ ଘର ଲୋକମାନଙ୍କ ହିସାବରେ ତାଙ୍କ କହୁଥିଲେ କି ମାନେ ପ୍ଲସ୍ ଥ୍ରୀଟା ନକରିକି ଡାଇରେକ୍ଟ ଏମ୍ ବି ଏ ବି କରିବା ପାଇଁ କହୁଥିଲେ ସାର୍

ସାର୍ ସାର୍ ମୋତେ ଏବେ ଗ୍ରାଜୁଏସନ୍ ସରାଇକି ମୁଁ ବି ଇ ଡ଼ି ମାନେ କରିବା ପାଇଁ ଇଚ୍ଛା ଥିଲା ସାର୍ ଘରଲୋକ କହୁଛନ୍ତି ଫାର୍ଷ୍ଟ ଏମ୍ବିଏଟା କରିଦେବ ତା'ପରେ ମାନେ ତୁ ଦେଖିବା ଆଗକୁ ବୋଲି କହୁଥିଲେ ହଁ ହଁ ହଁ ହଁ ହଁ ସେଇଟା ହିଁ ମୁଁ କହୁଥିଲି ସାର୍ ମୋତେ ଆକ୍ଚୁଆଲି ଟିଚର୍ ଲାଇନ୍ ପାଇଁ ଇଚ୍ଛା ତା'ପରେ ମୁଁ ବି ଇ ଡ଼ି କରିକି ପି ଜି କରିବି ତା'ପରେ ଆମର ଲେକ୍ଚର୍ ଲାଇନ୍ଟା ମାନେ ଚୂଜ୍ କରିପାରିବି ତ ଘରଲୋକଙ୍କ ମତାମତ କହୁଥିଲେ କି ଏମ୍ବିଏଟା କରିବା ଭଲ କହୁଥିଲେ ତ ସେଇ ହିସାବରେ ମାନେ ମୁଁ ଫାର୍ଷ୍ଟ ଆକ୍ଚୁଆଲି ଗ୍ରାଜୁଏସନ୍ ସରାଇକି ବିଇଡ଼ିଟା କରିବା ଭଲ ଥିବ ନା ସାର୍ ପ୍ଲସ୍ ଟୁ'ଟା ପରେ ବି ବି ଇ ଡ଼ି ହୁଏ ହଁ ହଁ

ହଁ ସାର୍ ସାର୍ ଆମର ପ୍ଲସ୍ ଟୁ ପରେ ବି ବି ଇ ଡ଼ି କେତେ ବର୍ଷ ଥାଉଛି ସାର୍ ଆଚ୍ଛା ଯେଉଁ ଥିଲା ଯେଉଁ ସେଇଟା ବନ୍ଦ ହେଇଗଲା କି ଏ ହଁ ତ ଏଇ ଯେଉଁଟା ବି ଇ ଡ଼ି କରିବାର ଥିବ ସେଇଟା ଭଲ ଥିବ ବୋଧେ ଟୁ ୟର୍ର ହେଉଛି ସାର୍ ମୁଁ ବି ଇ ଡ଼ି କରିବା ଆଗ ଭଲ ଥିବ ନା ପି ଜି କରିବା ଭଲ ଥିବ ସାର୍ ଗ୍ରାଜୁଏସନ୍ ପରେ ହଁ ସାର୍ ସାର୍ ମୋର ଏବେ ପ୍ଲସ୍ ଟୁ ବି ସରିଲା ତା'ପରେ ଏବେ ମୁଁ ଅନର୍ସ ନେବି କିଛି ଫିଜିକ୍ସ ବା କେମେଷ୍ଟ୍ରି ନେଲେ ଭଲ ହେଇଥାନ୍ତା ଭାବୁଥିଲି ସାର୍ ଆପଣଙ୍କ ମତାମତ ଦେଇକି କ'ଣ ଅଛି ଆହିଁରେ ହଁ ଘରଲୋକ ବି କହୁଥିଲେ କି ତୋର ସାଇନ୍ସ ତ ଥିଲା ଭଲ ମାନେ ଡିଭିଜନ୍ରେ ପାସ୍ଟେ ବି କରିଛୁ ତ ଅନର୍ସରେ ବି କିଛି ଭଲ ସବଜେକ୍ଟଟା ନେଇକି ଅନର୍ସ କରେ ଯେମିତିକି ଆମର ଫିଜିକ୍ସ ନହେଲେ କେମେଷ୍ଟ୍ରି ତ ସେଇ ହିସାବରେ ମୁଁ ବି ଗୋଟେ ଚୂଜ୍ କରିଛି ଫିଜିକ୍ସଟା ନହେଲେ କେମେଷ୍ଟ୍ରି ଦୁଇଟା ଭିତରୁ କେଉଁଟା ଗୋଟେ ନେଇକି ଅନର୍ସ କରିବି ହଁ ହଁ କ'ଣ ପାଇଁ ନା ସାର୍ ମୁଁ ଯେତେବେଳେ ଏବେ ମନେ କର ଫିଜିକ୍ସ ନେଇଯିବି ତା'ପରେ ଯେତେବେଳେ ବି ଇ ଡ଼ି କରିବି ତ ମୋତେ ସେଇ ଅନୁସାରେ ସେଇ ସବଜେକ୍ଟଟାକୁ ପଢ଼ିକି ମାନେ ଟିଚର୍ସିପ୍ ଲାଇନ୍ଟାକୁ ଗୋଟେ ଇଏ କରିବାକୁ ପଡ଼ିବ ତ ସେଇ ହିସାବରେ ମୁଁ ଫିଜିକ୍ସ କିମ୍ବା କେମେଷ୍ଟ୍ରି ନେବା ପାଇଁ ଇଚ୍ଛା କରେ ସାର୍ ତ ଫିଜିକ୍ସଟା ଅନର୍ସଟା ନେଇଯିବି ଭାବୁଥିଲି ସାର୍ ସମସ୍ତେ ପାସ୍ ହେଇକି କିଏ ଏମ୍ ବି ଏ କିଏ କେଉଁ ଲାଇନ୍ଟା ଚୂଜ୍ କଲେ ସାର୍ ତ ମୁଁ ଆପ ଏ ଗ୍ରାଜୁଏସନ୍ ଆପଣଙ୍କ ମତାମତରେ ସେଇ ହିସାବରେ ମୁଁ ଘରଲୋକଙ୍କୁ କହିବି ଯେ ଗ୍ରାଜୁଏସନ୍ ସରାଇବି ତା'ପରେ ମୁଁ ବି ଇ ଡ଼ି କିମ୍ବା ପି ଜି ମାନେ କରିବା ପାଇଁ ଇଚ୍ଛୁକ ହୋଇ ସେଇ ଅନୁସାରେ ଘରଲୋକଙ୍କୁ ବୁଝାଇବି ଆଉ ହଁ ସାର୍ ନିଶ୍ଚୟ ସାର୍ ଥ୍ୟାଙ୍କ ୟୁ ସାର୍